ଆମ ଡାକ୍ତରଖାନା ନେବା ଦ୍ୱାରା ଆମର ବହୁତ ରୋଗୀ ମାନଙ୍କ ଦେହ ଭଲ ହୋଇଥାଏ ଗୋଟେ ଗୋଟେ ଶିଶୁ ଜନ୍ମ ହେବା ପରେ ଡାକ୍ତର ମାନେ ବହୁତ କଷ୍ଟ କରିଥାନ୍ତି କାହିଁକି ନା ସେ ବେବି କାନ୍ଦୁଛିି କି ନାହିଁ ତା'ର ହେଲ୍ଥ ଠିକ୍ ଅଛି ନାହିଁ ଇତ୍ୟାଦି ଇତ୍ୟାଦି ସବୁ ଦେଖି ଥାନ୍ତି ବେବି ହେବା ଦ୍ୱାରା ସେମାନଙ୍କୁ ବହୁତ ଟେନ୍ସନ୍ ଲାଗିଥାଏ ତ ମା' ବି ବହୁତ ଖୁସି ହେଇଥାଏ ବେବି ହେବା ଦ୍ୱାରା ତ ଶିଶୁର ଯତ୍ନ ନେବା ତ ନିହାତି ଆବଶ୍ୟକ ନା କାହିଁକି ନା ଯେହେତୁ ସେ ଛୋଟ ଛୁଆ ଡାକ୍ତର ମାନେ ବି ତା'ର ବହୁତ ଭଲ ଭାବରେ ତା ଦେହ ଚେକ୍ ଅପ୍ କଲେ ଆଶାକର୍ମୀ ମାନେ ବି ବହୁତ ଭଲ ଆଉ ଘରର ଲୋକମାନେ ବି ବହୁତ ଭଲ ଯେହେତୁ ସେ କଷ୍ଟ ପାଇବା ପୂର୍ବରୁ ତାକୁ ନେଇକି ମେଡ଼ିକାଲରେ ପହଞ୍ଚାଏ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚାଇଲେ ପହଞ୍ଚାଇବା ଦ୍ୱାରା ଗୋଟିଏ ମା' ତା'ର ସେତ ବିି କଷ୍ଟ ଜାଣିପାରିଲାନି ଜାଣିପାରିବା ଦ୍ୱାରା ତାକୁ ସେ ନେଇକି ମେଡ଼ିକାଲ ରଖିଲେ ମେଡ଼ିକାଲ ରଖିବା ଦ୍ୱାରା ସେ ବେବିଟି ଜନ୍ମ ହେବା ପରେ ତାକୁ ଡକ୍ଟର ମାନେ ବିଭିନ୍ନ ପ୍ରକାର ଭାବରେ ଚେକ୍ ଅପ୍ କଲେ ଚେକ୍ ଅପ୍ କରିବା ଦ୍ୱାରା ସେମାନେ ତାକୁ ବହୁତ ଷ୍ଟ୍ରଗଲ୍ କଲେ ଷ୍ଟ୍ରଗଲ୍ କରିବା ଦ୍ୱାରା ନର୍ସ ମାନେ ବି ତାକୁ ବହୁତ ମେହନତ କଷ୍ଟ କରିକି ବେବିଟି ଜନ୍ମ ହେଲା ଜନ୍ମ ହେଲା ପରେ ତାକୁ ତା' ମା' ପାଇଁ ତାକୁ ସିଏ ଜନ୍ମ ଭିତରେ କାନ୍ଦିଲା ପରେ ନର୍ସ ମାନେ ବେବିଟିକୁ ତାକୁ ତ ଯାହା ବି ମା'ର କ୍ଷୀର ଦରକାର ନା ତ ତାକୁ କୁହାଗଲା ତା'ପରେ ତା'ର ସିଏ ବେବିଟି ଅନାଉ ନଥିଲା ଅନାଉ ନଥିଲା ପରେ ସେ ଯେହେତୁ ଜନ୍ମ ନଥିଲା ପରେ ସେ ତ ଅନାଉ ନଥିଲା ତା ମା'କୁ ବହୁତ କଷ୍ଟ ଲାଗିଥାଏ ତା'ପରେ ତାକୁ ନର୍ସ ଡାକ୍ତର ଏତେ ଦେଖା ଦେଖି କଲେ